ପ୍ରାକୃତିକ ଜଳଦରେ ଦକ୍ଷ ଦେବା ପୁଷ୍ପରିଣୀ ଅପେକ୍ଷା ଅତିରିକ୍ତ ଜ୍ଞାନ ଏବଂ କୌଶଳ ଶୈଳୀ ଆବଶ୍ୟକ କରେ ଯେତେବେଳେ ବି ଆପଣ ଏକ ହ୍ରଦ ନଦୀ ଷ୍ଟେମ୍ ରଣା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ଜଳ ପରିବେଶ ନିକଟରେ ଥାଆନ୍ତି ଦେଖନ୍ତୁ ଏବଂ ପ୍ରସ୍ତୁତ କରନ୍ତୁ ବାୟୁ କିମ୍ବା ଜଳୀୟ ତାପମାତ୍ରାରେ ପ୍ରତିଷ୍ଠିତ ପରିବର୍ତ୍ତନ ବ୍ରେୟପାତ ଏବଂ ବ୍ରେୟପାତ ତୁରନ୍ତ ପାଣି ଛାଡ଼ି ଦିଅ ଶେଷ ଘଡ଼ଘଡ଼ି ମାରିବା ପରେ ଅତି କମ୍ରେ ତିରିଶ ମିନିଟ୍ ପାଇଁ ଏକ ଆବଦ୍ଧ ଜଳ ଭିତରେ ରୁହ ଯଦି ବାହାରେ ଖୋଲା ସ୍ଥାନ ଉଚ୍ଚ ବିଭିନ୍ନ ଗଛ ଏକ ଜିନିଷକୁ ଦୂରେଇ ରହ ରୁହନ୍ତୁ ଧାତୁ ଶ୍ରଦ ଗତିଶୀଳ ସ୍ରୋତ ତରଙ୍ଗ ରାବି ଏପରି କି ଅଳ୍ପ ପାଣିରେ ଡ୍ୟମ୍ ଅଣ୍ଡର ୱାଟର ବାଧା କିମ୍ବା ପଥର ଏବଂ ଆବର୍ଜନା ପରି ବିପଦ ପନିପରିବା ପଶୁ ଏବଂ ମାଛ ଡବ ଯାହା ପ୍ରତିଶିତ ଭାବରେ ଜଳର ଗଭୀରତା ପରିବର୍ତ୍ତନ କରିପାରିବ ସାମାନ ଜଳରେ ଅନ୍ୟ ଲୋକ ଲୋକଙ୍କ କାର୍ଯ୍ୟକଳାପ ଯେପରି ବୋଟିିକ ଜାତୀୟ ପାଣିପାଗ ନିୟମ ଏବଂ ନିରାପଦ ଆଚରଣ ପ୍ରତିଷ୍ଠା ଏବଂ କାର୍ଯ୍ୟକାରୀ କର ଆପଣଙ୍କ ସୁରକ୍ଷା ପାଇଁ ପ୍ରଥମେ ପାଣିପାଗ ପ୍ରବେଶ କରନ୍ତୁ ସର୍ବଦା ସତର୍କତାର ସହିତ ଅଜ୍ଞାତ କିମ୍ବା ଅଳ୍ପପାଣି ପ୍ରବେଶ କରନ୍ତୁ କେବଳ ପାଣିରେ ଗୁଡ଼ ପକେଇବା ସ୍ପଟ ଭାବରେ ନିରାପଦ ଭାବରେ ଚିହ୍ନଟ ଚିହ୍ନିତ ହୋଇଛି ଲାଷ୍ଟ ପକ୍ଷ ଦୁଇ ଫୁଟ୍ ଗଭୀରରେ କ ଅନଜ ଖଳି ଜଳରାଶିରେ ବାଧା ନାହିଁ ସେତୁ କିମ୍ବା ଡଙ୍ଗା କରି ଉଚ୍ଚତାରୁ ପାଣି ପ୍ରବେଶ କରନ୍ତୁ ନାହିଁ ସ୍ରୋତ କିମ୍ବା ତରଙ୍ଗ ଦ୍ୱାରା ଧୋକା ନ ହେବା ପାଇଁ ଛିଡ଼ା ହେବେ ବୋଲି ସତର୍କ ରୁହନ୍ତୁ ସାବଧାନ ଅନ୍ୟମାନଙ୍କୁ ସାବଧାନ ଏବଂ ବଭ୍ରାଟ ନ କରି ତଦାରଖ କରନ୍ତୁ ଯେପରିକି ରେଡ଼ିଂ କିମ୍ବା କଥାବାର୍ତ୍ତା କିମ୍ବା ମୋବାଇଲ୍ ଫୋନ୍ ବ୍ୟବହାର କରିବା ତାଙ୍କ ସହିତ ପହଁରନ୍ତୁ ଏହି ଜଳ ନିରାପଦ ପଦକ୍ଷେପ ଗ୍ରହଣ କରନ୍ତୁ ଜଳ ଲାଇ ଜ୍ୟାକେଟ ଏବଂ ବୁଡ଼ିଯିବାକୁ ରୋକିବା ପାଇଁ ପିଲାମାନଙ୍କର ତୀକ୍ଷ୍ନ ତଦାରଖକୁ ଅନ୍ତର୍ଭୁକ୍ତ କରି ସଂରକ୍ଷଣ ସ୍ଥଳ ଗୁଡ଼ିକ ନିୟୋଜିତ କରନ୍ତୁ ସେ ନିଶ୍ଚିନ୍ତ କରନ୍ତି ତୁମର ପରିବାରର ପ୍ରତ୍ୟେକ ସଦସ୍ୟ ପହଁରିବା ଶିଖନ୍ତୁ ତେଣୁ ସେମାନେ ଅତ୍ୟନ୍ତ ୱାଟର ପକ୍ଷ ଜଳ ଦକ୍ଷତାର ସ୍କିଲ୍ସ ହାସଲ କରନ୍ତି ପାଣିରେ ପ୍ରବେଶ କରିବା ନିଶ୍ୱାସ ନେବା ବଞ୍ଚିବା ସ୍ଥିତି ବଦଳାଇବା ତୁରନ୍ତ ପହଁରିବା ପରେ ସୁରକ୍ଷିତ ଭାବରେ ପାଣିରୁ ବାହାରକୁ ଯିବା ଜଳ ଜରୁରୀକାଳୀନ ପରିସ୍ଥିତିରେ କ'ଣ କରିବେ ନାଁ ପାଣିର ଅସୁବିଧାରେ ଥିବା ବ୍ୟକ୍ତିଙ୍କୁ କିପରି ସାହାଯ୍ୟ କରିବି ଜରୁରୀକାଳୀନ ସହାୟତା ଏବଂ ସି ଆର୍ ପି